ହାଲୋ ବଳରାମ୍ ହଁ ଆମରେ ବର୍ଗଡ଼ ଭଲ୍ ରେଷ୍ଟୁରାଣ୍ଟ କହ ତ ତୁ ସବୁଦିନେ ବୁଲୁଚୁ ଏନୁ ବୁଲି ବୁଲି ମାନଙ୍କେ ଖାଉଚୁ ବେଲେ କେନ୍ତା ଭଲ୍ ରେଷ୍ଟୁରାଣ୍ଟ୍ କହ ଯେନ୍ତା କି ବିରିୟାନୀ ଫିରିୟାନୀ ମାନେ ଭଲ୍ ସେ ମିଲୁଥିବା ଭଲ୍ ଖାନା ପିନା ଏନ୍ତ ମିଲୁଥିବା ଆଉ କମ୍ ରେଟ୍ରେ ଯେନ୍ତା ହେବା କି ଯେନ୍ତା ବି ଜମାଟୋରେ ସ୍ୱିଗିରେ ଯେନ୍ତା ମଗେଇ ପାରଲେ ହୋମ୍ ଡେଲିଭରି ଏନ୍ତା ଭଲ୍ ସେ ହଉଥିବା ଯେନ୍ତା ଭଲ୍ ସାମାନ୍ ମିଲୁଥିବା ତୁ ସବୁ ଜାଗାରେ ବୁଲି ବୁଲି ଖାଉଚୁ ମତେ ଯେନ୍ତି ସବୁ ଜାଗାମାନେ ସେନ୍ ଜାଗାରେ ଖାନା ମିଲ୍ସି ଯେ କେନ୍ ରେଷ୍ଟୁରାଣ୍ଟରୁ ବରଗଡ଼ର ଭଲ୍ ରେଷ୍ଟୁରେଣ୍ଟର ଭଲ୍ ଜାଗା ହେସି ସେ ଜାଗା ମତେ କହ ଯେନ୍ତା କି ଭଲ୍ ବରିୟାନୀ ବନଉଥିବେ ଯେନ୍ତା କି ଭଲ୍ ଭଲ୍ ଜିନିସ୍ ବନଉଥିବେ ଯେନ୍ତା କି ମଗାମି ଘର୍ କେ ହୋମ୍ ଡେଲିଭରି କର୍ମି ପାର୍ଶଲ ବି ଭଲସେ ଆସିପାରୁଥିବା ଅନ୍ଲାଇନ୍ ପ୍ୟାମେଣ୍ଟ ବି କରିଦେବି ସ୍ୱିଗିରେ ମଗାମି କି ଜମାଟୋର୍ ମଗାମି ଯେ ସେଟା ମତେ ବତା